ଦେଖିବି ପାରୁଛୁ ସେଥିରେ କିଛି ଖୁବ୍ ମନୋରଞ୍ଜନ ବି ଦେଇ ଦେଇଛି ଆରୁ ଖବର ବି ବାହାରିଥିଛି ଯାହା କି ଦୁନିଆରେ ସବୁ ଖବର ଆମେ ଜାଣି ପାରିଛୁ ସେଥି ମାଧ୍ୟମରେ ଆଉ ସ୍କ୍ରିନ୍ ସଟ୍ ମୋ ଆଗ କାଳରେ ସ୍କ୍ରିନ୍ ସଟ୍ ମୋବାଇଲ୍ ତ ଆଦୌ ନେଇଁଥାଏ ଏବେ ତ ଆଗ କାଳରେ ତ ସବୁବେଳେ ସେ କଟି ମୋବାଇଲ୍ ଧରିଥିସନ୍ ଆରୁ ଏବେ କାର ଏବେ ତ ସେତେ ବି ସ୍କ୍ରିନ୍ ସଟ୍ ମୋବାଇଲ୍ ବାହାରିଲାଣି ଆଗ କାଳରେ ତ ଆଦୌ ବାହାରି ନ ଥାଏ ଏବେକୁ ପ୍ରାୟତଃ ପ୍ରାୟ ଘରେ ତ ସ୍କ୍ରିନ୍ ସଟ୍ ମୋବାଇଲ୍ ଥେସି ବଡ଼ ବଡ଼ ଟିଭି ଥେସି ସୋସିଆଲ୍ ମଡ଼ିଆ ସୋସିଆଲ୍ ମଡ଼ିଆରେ ତ ଏବେକୁ ଖୁବ ବାହାରିଛି ସୋସିଆଲ୍ ମିଡ଼ିଆରେ ହେଇଥି ଯିବେ କି ଏବେ ତ ସୋସିଆଲ୍ ମଡ଼ିଆରେ ହିଁ ବାହାରି ନଥାଏ କାରଣ ଜାଣି ନ ଥାନ୍ତି ଲୋକମାନେ ଲୋକମାନେ ଟିଭି ହିଁ କାଣ ଜାଣିନଥାନ୍ତି ସ୍କ୍ରିନ୍ ସଟ୍ ମୋବାଇଲ୍ ହିଁ କାଣା ଜାଣିନଥାନ୍ତି କେବଳ ଏବେ ଏବେ ହିଁ ସୋସିଆଲ୍ ୱାର୍କ ସୋସିଆଲ୍ ମିଡ଼ିଆ ଟିଭି ଆଉ ସବୁ କିଛି ବାହାରିଛି ଏବେ ହିଁ ନା